ଶିକ୍ଷା ପ୍ରକୃତି ଆଉ ପରମ୍ପରାକୁ କିଛି ପ୍ରଭାବିତ କରିନଥାଏ କିନ୍ତୁ ପିଲା ପାଠ ପଢ଼ିବା ଦ୍ୱାରା ତାଙ୍କର ଶିକ୍ଷା ଆଉ ସଂସ୍କୃତିର ଉନ୍ନତି ହୋଇଥାଏ ଓ ସେ କେମିତି ଆଗକୁ ଆଗେଇବେ ସେ ବିଷୟରେ ସେ ପ୍ରଭାବିତ କରିଥାନ୍ତି